ମୁଁ ଗୋଟେ ଦୋକାନକୁ ଗଲି ଏବଂ ସେଠି ଗୋଟେ ସେଣ୍ଟ ମାଗିଲି ଯେ ଯେଉଁଟାକି ଦୁର୍ଗନ୍ଧ ଥିଲା ଯେଉଁଟାକି ନକରାତ୍ମକ ଅନୁଭୂତି ଯାହାର ଭ୍ୟାଲିଡ଼ିଟି କିଛି ଭଲ ନଥିଲା ତା ସହିତ କିଛି ସ୍ମେଲ୍ ବି ଠିକ୍ ସେ ଶୁଭୁ ନଥିଲା ଯୋଉଦ୍ଵାରା ମୋତେ ଭଲ ଲାଗିଲାନି ଦ୍ୱିତୀୟ ଉତ୍ପାଦ ଯାହା ଗୋଟେ ଉତ୍ପାଦ ଦୋକାନୀକୁ ମାଗିଲି ତାହା ଭଲ ନଥିଲା ଏ ସେଣ୍ଟ ଦୁର୍ବନ୍ଧ ଇଚ୍ଛା ନଥାଏ ବି ଶୁଣ୍ଠିବାକୁ ପଡ଼ିଲା ତେଣୁ ତା'ର ଅନୁଭୂତି କିଛି ଠିକ୍ ନଥିଲା ବହୁତ କିଛି ଖରାପ ଥିଲା ତା'ର ସ୍ମେଲ୍ ଦ୍ୱାରା ମୁଣ୍ଡ ବୁଲଉଥିଲା କ'ଣ କ'ଣ ଦେହରେ ପ୍ରଭାବ ପଡ଼ୁଥିଲା ଯେମିତିକି ଇଫେକ୍ସନ ଯେଉଁ ଉତ୍ପାଦଟି ବିଲକୁଲ ଭଲ ନଥିଲା ଉତ୍ପାଦ ଠିକ୍ ଥିଲେ ଲୋକ କିଣି ନେଇଥାନ୍ତି କିନ୍ତୁ ଭଲ ନଥିଲା ଯଦ୍ଵାରା ଆମେ କେହି ବି କିଣି ପାରିଲୁନୁ ପାରିଲୁନି କାହାକୁ ବି ଭଲ ଲାଗନାେ ତେଣୁ ସେ ଉତ୍ପାଦକୁ ଆମେ ରିଟର୍ନ କରି ପଲେଇ ଆସି ସବୁ ନେକ୍ସଟ୍ ଟାଇମ୍ ନେଇଁ ବୋଲି ଆଗେ ପଳେଇ ଆସିଲୁ ଏବଂ ସେଇ ଆଗକୁ ଜାଣିକିରି ନେବୁ ବୋଲି ଆଶା କରିଛୁ ଏବଂ ସେଇ ଉତ୍ପାଦ ଭଲ ଥିଲେ ଆଗକୁ କିଣିବୁ ନେକ୍ସଟ୍ ଟାଇମ୍ ଏମିତି ଭୁଲ୍ କେବେ ହେବନି ଉତ୍ପାଦ ଦେଖିକିରି ହିଁ ତା'ର ସକାରାତ୍ମକ ଆମ ନେଇପାରିବ ବୋଲି ଅନୁଭୂତି ଭଲ ନଥିବ ସକରାତ୍ମକ ହିଁ ନେଇବୁ ଆମେ